ଆମ ଗ୍ରାମବାସୀମାନେ ବହୁତ ଚାପରେ ଥାଉଁ ଆମେମାନେ ଆମ ମନକୁ ହାଲୁକା କରିବା ପାଇଁ ତାସ୍ ପସା ସାଙ୍ଗସାଥିକି ନେଇକି ଖେଳିଥାଉଁ ଯାହା ଦ୍ୱାରା ସେହି ସମୟରେ ଆମ ମନରେ କିଛି ମାତ୍ରାରେ ଟିକିଏ ହାଲୁକା ହୁଏ ଏବଂ ଭଲ ଲାଗେ ପଶା ତାସ୍ ଲୁଡୁ ସାଙ୍ଗ ସାଥିକି ଡାକିକି ଆମ ଗାଁ ଦାଣ୍ଡରେ ପ୍ରାୟତଃ ଯେତେବେଳେ ମୁଣ୍ଡ ଉପରେ କିଛି ପ୍ରେସର ଆସେ ଖେଳିଥାଉଁ ଏବଂ ଆମ ମନକୁ ହାଲୁକା ମିଳିଥାଏ ଏମିତି ଭାବେ ଆମେ ଜୀବନଯାପନ କରୁଛୁ ଆଉ